ତିନି ଅଗଷ୍ଟ ଉଣେଇଶ ଶହ ପଞ୍ଚାନବେ ପନ୍ଦର ମେ' ଦୁଇ ହଜାର ଦୁଇ ତେଇଶ ଅକ୍ଟୋବର୍ ଦୁଇ ହଜାର ଚଉଦ ଅଠର ଫେବ୍ରୁଆରୀ ଦୁଇ ହଜାର ଉଣେଇଶ ତିନି ଜାନୁଆରୀ ଦୁଇ ହଜାର ତେଇଶ